ସମ୍ବାଦପତ୍ର ସମ୍ବାଦ ପତ୍ର ଗୋପବନ୍ଧୁ ଦାସ ବାହାର କରିଛନ୍ତି ଆଉ ସମ୍ବାଦପତ୍ରରେ ଖେଳକୁଦ ବିଷୟରେ ଥାଏ ଆଉ କିଛି ରନ୍ଧା ରନ୍ଧା ବିଷୟରେ ବି ଥାଏ ରାନ୍ଧିବା ଆମେ କେମିତି କରି ସେଇଟା ବି ଥାଏ ଆଉ ସେଇଟା ବହୁତ ବଢ଼ିଆ ଆଉ ଏବେ ଯେଉଁ ଜିନିଷ ଇନଷ୍ଟାଗ୍ରାମ୍ ଫେସବୁକ୍ ୟୁଟ୍ୟୁବ୍ ସେଇଟା ବାହାରୁଛି ଆମେ ସେଥି ଉପରେ ବିଶ୍ୱାସ କରିପାରୁନଥିଲେ ସମ୍ବାଦପତ୍ର ବହୁତ ଭଲ ସମ୍ବାଦପତ୍ରରେ ଗେମ୍ ବିଷୟରେ ବି ଥାଏ ଆମେ ଏମିତି ଖେଳିବା ସେମିତି କରିବା ସେଇଟା ବି ଥାଏ ସମ୍ବାଦପତ୍ର ବହୁତ ଭଲ ସମ୍ବାଦ ପତ୍ରରେ ସବୁ କିିଛି ଥାଏ ଏବେ ଏବେ ତ ସବୁକିଛି ଫେକ୍ ହେଇ ଗଲାଣି ଆମେ କିଛି ଉପରେ ସେଥିପାଇଁ ଲୋକମାନେ ସମ୍ବାଦ ପତ୍ର ପଢ଼ିବା ପାଇଁ ବହୁତ ବହୁତ ଭଲ ଲାଗେ ବୋଲିିକି କହୁଛନ୍ତି ସମ୍ବାଦ ପତ୍ର ହେଉଛି ଆକର୍ଷଣୀୟ ପତ୍ର ଯେଉଁକି ଲୋକମାନଙ୍କୁ ବହୁତ ସୁନ୍ଦର କରି ବହୁତ ସୁନ୍ଦର କରି ଭଲ ଭାବରେ ସେ ପଢ଼ିପାରନ୍ତି ଆଉ ସମ୍ବାଦ ପତ୍ରକୁ ଆମେ ବହୁତ ପସନ୍ଦ କରୁ ଆଉ ବହୁତ ଲୋକମାନେ ବି ସେଇଟାକୁ ପସନ୍ଦ କରୁ ଆଉ ମୋତେ ବି ସମ୍ବାଦପତ୍ର ବହୁତ ପସନ୍ଦ ଲାଗେ ଏବେ ଇନଷ୍ଟାଗ୍ରାମ୍ରେ କିଛି ଗୋଟେ ନ୍ୟୁଜ୍ ହେଲା ସେଇଟା ହେଉଛି ଫେକ୍ ଆଉ ୟୁଟ୍ୟୁବ୍ରେ ବି ସେମିତି ସେମିତି କରି ତ କିଛି ଉପରେ ବି ବିଶ୍ୱାସ ଲାଗୁ ନାହିଁ ସେଥିପାଇଁ ସମ୍ବାଦପତ୍ର ପଢ଼ିବା ପାଇଁ ବହୁତ ଭଲ ଲାଗେ ମୋତେ ତ ସମ୍ବାଦପତ୍ର ହିଁ ସବୁବେଳେ ଭଲ ଲାଗେ